ଆମ ଅଞ୍ଚଳ ଭଞ୍ଜନଗର ଆମ ଅଞ୍ଚଳ ଭଞନଗର ମଧ୍ୟ ବହୁତ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ସେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା କରିବା ପାଇଁ ବହୁତ ଗୁଡ଼ିକ ଡକ୍ଟର ଅଛନ୍ତି ଡକ୍ଟର ଥାଇ ମଧ୍ୟ ଆମେ ସହରରୁ ଡକ୍ଟର ମଗେଇକିରି ଆମେ ସେବା ପାଇଁ କରିଥାଉ ଆମ ପାଖ ସହର ବ୍ରହ୍ମପୁର ଆମେ ବରହମ୍ପୁରରୁ ଲୋକଙ୍କୁ ଡାକି ଡକ୍ଟରଙ୍କୁ ଡାକି ସେଠି ଆମେ ଭଞ୍ଜନଗରରେ ସେବାଯୁକ୍ତ କରିଥାଉ ଡକ୍ଟର ନିଯୁକ୍ତି କରି ଆମେ ଆମର ରୋଗ ଆମ ଅଞ୍ଚଳର ଲୋକଙ୍କର ସେବା କରିବା ପାଇଁ ଏବଂ ଅଞ୍ଚଳ ଲୋକଙ୍କ ରୋଗ ହୋଇଥିବା ରୋଗ ସବୁ ସମସ୍ୟାର ସମାଧାନ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାଉ ଆମର ଛୋଟ ସହର ହୋଇଥିଲେ ମଧ୍ୟ ବାହାର ସହରର ଲୋକ ଡକ୍ଟର ଆଣି ଆମ ନିଜ ସହର ମଧ୍ୟରେ ରଖି ସେମାନଙ୍କର ସେବାଶୁଶ୍ରୁଷା କରି ଏବଂ ସେମାନଙ୍କ ସେମାନଙ୍କ ଦ୍ୱାରା ଆମ ଅଞ୍ଚଳର ଲୋକଙ୍କ କିପରି ଉନ୍ନତି ହେଇପାରିବ ଏବଂ ସେମାନେ କେମିତି ରୋଗମୁକ୍ତ ଏବଂ ସୁସ୍ଥ ସୁସ୍ଥ ରହିବେ ସେଥିପାଇଁ ସବୁବେଳେ ଆମେ ତପ୍ତରତା ଦେଖେଇ ଥାଉ ସେଥିପାଇଁ ସରକାର ମଧ୍ୟ ବହୁତ ପ୍ରଚାର ଆ ସାହାଯ୍ୟ କରନ୍ତି